ବିଜ୍ଞାପନ ଦେବା ପାଇଁ ଏବଂ ଅଧିକ ଲୋକଙ୍କୁ ଜଣାବା ପାଇଁ ଆମେ କିଛି ଉପାୟ କରାଯାଇପାରିବ ଯାହାକି ଆଇଡ଼ିଆ ଏବଂ ପରାମର୍ଶ ଇଣ୍ଟରନେଟ୍ ଇଣ୍ଟରନେଟ୍ ସାହାଯ୍ୟରେ ଆମେ ଗୋଟିଏ ବିଜ୍ଞାପନ ପାଇଁ ଏତେ ଟଙ୍କା ବା ମୂଲ୍ୟ ଆବଶ୍ୟକ ହୋଇଥାଏ ତାହା ମଧ୍ୟ ଆମେ ଇଣ୍ଟରନେଟ୍ ସାହାଯ୍ୟରେ ଆଣିଥାଉ ଏବଂ ଏହି ଇଣ୍ଟରନେଟ୍ ସାହାଯ୍ୟରେ ଆମେ ଗୋଟିଏ ବିଜ୍ଞାପନ ସଂସ୍ଥାକୁ ଖର୍ଚ୍ଚ ଏବଂ ଗୋଟିଏ ମାନେ ପୋଷ୍ଟର୍ ଏବଂ ଗୋଟିଏ ନୋଟ୍ ତିଆରି ପାଇଁ କେତେ ପଇସା ଦରକାର ଏବଂ ତାହା ମଧ୍ୟ ଏହି ଇଣ୍ଟରନେଟ୍ ପୋଷ୍ଟର୍ ବନେଇଆପରେ ଏହା ଆମେ ବିଜ୍ଞାପନ ଏଜେନ୍ସିକୁ ମଧ୍ୟ ଦିଆଯାଇଥାଏ ସେ ବିଜ୍ଞାପନ ଏଜେନ୍ସି ଏହି ପୋଷ୍ଟର୍ କୁ ନେଇ ତାଙ୍କର କାର୍ଯ୍ୟ ସମ୍ପାଦନ କରିଥାନ୍ତି ଯାହା ବିଜ୍ଞାପନ ବା ଆଡ଼ଭଟାଇଜ୍ ପାଇଁ ସୁବିଧା ସୁଯୋଗ ହୋଇଥାଏ ଏହି ସୁବିଧା ବିଜ୍ଞାପନ କରିବା ଦ୍ୱାରା ଗୋଟିଏ ବିଜନେସମ୍ୟାନ୍ ବା ଗୋଟିଏ ଦୋକାନର ବିଜ୍ଞାପନ ଲୋକଙ୍କର ତା'ର ନିଜର ଭ୍ୟାଲୁ ବା ମୂଲ୍ୟ ବଢ଼ିଥାଏ ଯାହାଫଳରେ ତାହାର ଦୋକାନରୁ ବଢ଼ିଥାଏ